ମୁଁ ଥରେ ବଜାର୍ ଯାଇଥିଲି ଗୁଟେ ଶାଢ଼ୀ ଦୁକାନକୁ ଗୋଟେ ଶାଢ଼ୀ ପସନ୍ଦ୍ ଲାଗିଲା ମୋତେ ଭଲ ଲାଗିଲା ସେଇ ଶାଢ଼ୀଟାକୁ ମୁଁ କିଣି ଆଣିଲି ଅବଶ୍ୟ ସେଟା ମୋର ଭାରି ପସନ୍ଦ୍ ତେଣୁ ଯିବା ଆସିବା ପାଇଁ ସେଇଟାକୁ ହିଁ ପିନ୍ଧିକି ଯାଏ ପିନ୍ଧିଲା ବେଳେ ଲୁକ ବି କୁହନ୍ତି ଏଇ ଶାଢ଼ୀ ରେଟ୍ କେତେ ନେଇଛି ଏଇ ଶାଢ଼ୀତ ଭଲ ନାଗିଲା ଶାଢ଼ୀଟା ଭଲ ବି ଦେଖାଯାଉଛି ଶାଢ଼ୀ କଲର୍ ଯାଇନି ଶାଢ଼ୀ ଅବଶ୍ୟ ପିନ୍ଧିବା ପାଇଁ ଭଲ ଲାଗେ ନରମା ଶାଢ଼ୀ